ପିଲାମାନେ ଖାଲି ସମୟରେ ବହୁତ ପ୍ରକାର ମନୋରଞ୍ଜନ କରିଥାନ୍ତି ବିଭିନ୍ନ ପ୍ରକାର ଖେଳ ବିଭିନ୍ନ ପ୍ରକାର ନାଚ ଓ ବିଭିନ୍ନ ପ୍ରକାର ଚିତ୍ର କରିଥାନ୍ତି ଖେଳଦୌଡ଼ କବାଡ଼ି କ୍ରିକେଟ୍ ଭଲି ହକି ଇତ୍ୟାଦି ଖେଳ ଖେଳିଥା'ନ୍ତି ଆଉ ଚିତ୍ର ଗଛ ଝରଣା ବିଭିନ୍ନ ପ୍ରକାର ଠାକୁର ଚିତ୍ର ବିଭିନ୍ନ ପ୍ରକାର ଗଛ ଚିତ୍ର ମାଛ ବହୁତ ପ୍ରକାର ପଶୁପକ୍ଷୀ ମଣିଷ ଚିତ୍ର ଇତ୍ୟାଦି କରିଥାନ୍ତି ଆଉ ଆଧୁନିକ ଗୀତରେ ନାଚ କୁଇ ନାଚ ଆଜିକାଲି ବହୁତ ପ୍ରକାର ବିଭିନ୍ନ ପ୍ରକାର ନାଚ ନାଚିକି ସେମାନେ ନିଜେ ନିଜକୁ ବହୁତ ପ୍ରକାର ମନୋରଞ୍ଜନ କରିଥାନ୍ତି